ଆମେ ଗୋଟିଏ ଦିନରେ ଆମେ ଭାତ ଖାଉ ଡାଲି ମଧ୍ୟ ଖାଉ ରୁଟି ବି ଖାଉ ଆମେ ମାଛ ଅଣ୍ଡା ବାର ଦେଖି ଖାଉ ପନିପରିବା ବେଶୀ ଖାଉ ଆଉ ଆମ ପାଇଁ ଆମେ କ୍ଵାଣ୍ଟିଟି ନେଇକି ଖାଦ୍ୟ ଖାଉ ସବୁ ଆମ ପାଇଁ ମାନେ ହିତକାରକ ଏଥିରେ ଯେତୋଟି ଜିନିଷ ଅଛି କିଛି କ୍ଷତିକାରକ ନୁହେଁ ଆମେ ତା'ର କ୍ଵାଣ୍ଟିଟି ନେଇକିରି ଖାଉ ଆଉ ରୁଟି ଯେତିକି ଆବଶ୍ୟକ ଆମେ ଖାଉ ଡାଲି ଯେତିକି ଜଣଙ୍କ ପାଇଁ ଆବଶ୍ୟକ ସେତିକି ଖାଉ ଚାଉଳ ମଧ୍ୟ ଯେତିକି ଜଣେ ମଣିଷ ଯେତିକି ଖାଇବ ବି ନେଉ ସବୁ ଆମ ପାଇଁ ହିତକାରକ ମାଂସ ମାଛ ଅଣ୍ଡା ଏମାନେ ସେତିକି ସେମିତି କ୍ଵାଣ୍ଟିଟି ନେଇକିରି ଆମେ ଯେତିକି ଗୋଟେ ମଣିଷ ପାଇଁ ଆବଶ୍ୟକ ସେତିକି ଖାଉ ପନିପରିବା ବି ମଧ୍ୟ ସେଇଆ ଯେତିକି ଆବଶ୍ୟକ ଅନୁଯାୟୀ ଆମେ ପନିପରିବା କାଟି ରୋଷେଇ କରି ଖାଉଥାଉ ପରିବାର ଭିତରେ କେତିକି ଅଛୁ ସେ ହିସାବରେ ଖାଉ ସବୁ ଆମ ପାଇଁ ସ୍ୱାସ୍ଥ୍ୟ ପାଇଁ ବି ଆମର ଭଲ ଉପଯୋଗୀ ଜିନିଷ ଗୁଡ଼େ ଆଉ ଗୋଟେ ଗୋଟିଏ ଦିନରେ ଯେତିକି ଆବଶ୍ୟକ କ୍ଵାଣ୍ଟିଟି ନେଇ ସେ ରୋଷେଇ କରି ପ୍ରସ୍ତୁତ କରି ଆମେ ଖାଉ ଆଉ ଭଲ ଖାଦ୍ୟ ଇଏ କିଛି ଖରାପ ଖାଦ୍ୟ ନୁହ ଆମ ପାଇଁ ଭାତ ତ ଆମର ପ୍ରଧାନ ଖାଦ୍ୟ ରୁଟି ବି ଆମର ପ୍ରଧାନ ଖାଦ୍ୟ ଡାଲି ବି ମଧ୍ୟ ଭାତ ଡାଲି ରୁଟି ସାଙ୍ଗକୁ ଆଗ ପ୍ରଥମ ଡାଲି ତା'ପରେ ଅଲଗା ଖାଦ୍ୟ ଯାହା ଥାଏ ଆମେ ଆଡ଼୍ କରି ଖାଉ ଆଉ